ହଁ ମୁଁ ମୋ' ବାପା ଓ ମାଆଙ୍କ ଉପରେ ଗୋଟିଏ କବିତା ଲେଖିଥିଲି ତାହା ହେଲା ମୁଁ ଭୁଲ କଲେ ଯିଏ ଗାଳି ଦିଅନ୍ତି ସତ ହେଲେ ପରେ କ୍ଷମା କରିଥା'ନ୍ତି ମୁଁ ଅବାଟରେ ଗଲେ ଯିଏ ମୋତେ ଠିକ ବାଟ ଦେଖାଇଥାନ୍ତି ଯିଏ ନିଜ ଅଭାବରେ ଥାଇ ମଧ୍ୟ ମୋ'ର ସବୁ ଅଭାବକୁ ଦୂର କରନ୍ତି ମୋ' ଆଖିର ଲୁହ ଦେଖିଲେ ଯିଏ ନିଜେ କାନ୍ଦି ପକାନ୍ତି ମୋତେ ଟିକେ କଷ୍ଟ ହେଲେ ଯାହାକୁ ତାର ଶହେ ଗୁଣ କଷ୍ଟ ହୁଏ ସିଏ ଆଉ କେହି ନୁହନ୍ତି ମୋ' ବାପା ମା' ସିଏ ମୋ' ଦୁନିଆ ସେହି ମୋ' ହସ ଖୁସି ଭଗବାନ ତ କର୍ମ ଦେଖି ଫଳ ଦିଅନ୍ତି ହେଲେ ମୋ' ବାପା ଆଉ ମା' କିଛି ନ ଭାବି ମୋ' ସବୁ ଅଳିଅ ଅଝଟ ପୂରଣ କରନ୍ତି ସିଏ ମୋତେ ଯେତେ ଗାଳି ଦେଲେ ବି ସେମାନେ ଏହା ପଢ଼ି ସାରିବାପରେ ଏହାକୁ ଅନୁଭବ କରି କରି ଏହି କବିତାକୁ ବହୁତ ଭଲ ଭବରେ ପସନ୍ଦ କଲେ